ଦୁର୍ଗମ ଏବଂ ବିଚ୍ଛିନ୍ନ ଅଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଖେଳ ମନୋରଞ୍ଜନର ଏକ ଉକୃଷ୍ଟ ମାଧମ କାରଣ ଏଠାରେ ଦୂରଦର୍ଶନର ଅଭାବ ରହିଥାଏ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଯୋଗାଣର ଅଭାବ ହେତୁ ଏଠାରେ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରିପାରି ନଥାନ୍ତି ତେଣୁ ଖେଳ ବିନା ଅନ୍ୟ କୌଣସି ମାଧ୍ୟମ ତାଙ୍କ ପାଖରେ ଉପଲବ୍ଧ ନଥାଏ ତେଣୁ ସମାନେ ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଏବଂ ମନୋରଞ୍ଜନ ମଧ୍ୟ କରିଥାନ୍ତି ଏହି ଖେଳକୁ ସେମାନେ ଚାପମୁକ୍ତିର ମାଧ୍ୟମ ବୋଲି ମଧ୍ୟ ମାନିଥାନ୍ତି